ଷ୍ଟେମ ସାହାଯ୍ୟରେ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ଥିବା ବିଷୟରେ ମୁଁ ବର୍ଣ୍ଣନା କରୁଛି ଯେମିତି ସ୍ୱାସ୍ଥ୍ୟ ସେବା ଆମର ଅଛି ଡାକ୍ତରଖାନା ଅବଶ୍ୟ ନାହିଁ କିନ୍ତୁ ଛୋଟ ମୋଟ ସେ କ୍ଲିନିକ ସେଣ୍ଟର ଅଛି ତ ଆଶା ଦିଦି ମାନେ ମଧ୍ୟ କିଛି ବି ଦେଉଛନ୍ତି ସେ ମେଡ଼ିସିନ ଫେଡ଼ିସିନ ମଧ୍ୟ ଦେଉଛନ୍ତି ଆଉ କୃଷି କ୍ଷେତ୍ରରେ ବହୁତ ଠିକ ଠାକ ଚାଲିଛି ଯେମିତି କି ଆମର ଗୋଟିଏ ଚାଷ ପରେ ଅନ୍ୟ ଗୋଟିଏ ଚାଷ ହେଉଛି ଯେମିତି କି ଧାନ ଚାଷ ପରେ ମୁଗ କି ବିରି ଡାଲି ଜାତୀୟ ଫସଲ ହେଉଛି ଆଉ ଶକ୍ତି ବିଜୁଳିବତୀ ଆମ ଅଞ୍ଚଳରେ ଅଛି କିନ୍ତୁ ଖରା ଦିନେ ସିଏ ପାୱାର କଟ୍ କରୁଛି ଯେମିତିକି ଦୁଇଘଣ୍ଟା ବା ସକାଳେ ଦିନରେ ଘଣ୍ଟାଟେ ରାତିରେ ଘଣ୍ଟାଟେ ଟୋଟାଲ୍ ଦୁଇଘଣ୍ଟା ପାୱାର କଟ୍ କରୁଛି ଆଉ ଶୀତ ଦିନେ ଅନଲିମିଟେଡ଼ ଇଲେକ୍ଟ୍ରିସିଟି ରହୁଛି ଆଉ ଶିକ୍ଷା ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳରେ ବିଦ୍ୟାଳୟ ଅଛି ଟିକେ ମାନେ ଟିଚର୍ ଷ୍ଟୁଡ଼େଣ୍ଟ୍ ମାନେ ମଧ୍ୟ ଆସନ୍ତି ସେହିଠି ବହୁତ ଭଲ ସେ ପଢ଼ାପଢ଼ି କରନ୍ତି ଚେୟାର ଟେବୁଲ୍ରେ ମଧ୍ୟ ସୁବିଧା ଅଛି ଇଲେକ୍ଟ୍ରିସିଟିର ମଧ୍ୟ ସୁବିଧା ରହିଛି